ଓଡ଼ିଶା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଓଡ଼ିଶା ସରକାର ଅର୍ଥ ପ୍ରଦାନ କରିଥାନ୍ତି ସେମାନେ ବିଭିନ୍ନ ବିଭିନ୍ନ ଟିକସ ମାଧ୍ୟମରେ ବିଭିନ୍ନ କର ମାଧ୍ୟମରେ ଟଙ୍କା ଆଦାୟ କରି ଏବଂ ବିଭିନ୍ନ ଜିନିଷ ଉପରେ ରିହାତି ନେଇ ଜିଏସ୍ଟି ଲଗେଇ ସବୁ ଟଙ୍କା ଆଦାୟ କରିଥାନ୍ତି ଏବଂ ସେହି ଟଙ୍କାରୁ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଖର୍ଚ୍ଚ କରିଥାନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣବା ପାଇଁ ଆମ ରାଜ୍ୟ ସରକାର ବହୁତ ପ୍ରୟାସ କରିଛନ୍ତି ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସେମାନେ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ଏହା ସହିତ ବିଭିନ୍ନ ଡାକ୍ତରଖାନା ଗୁଡ଼ିକରେ ଭିନ୍ନ ଭିନ୍ନ ଭିନ୍ନ ଭିନ୍ନ ରୋଗ ପାଇଁ ଡକ୍ଟର ଅଛନ୍ତି ଉପଯୁକ୍ତ ଉପଯୁକ୍ତ ଅଭିଜ୍ଞତା ଥିବା ଡକ୍ଟର ଅଛନ୍ତି ଏହା ସହିତ ଆମର ଓଡ଼ିଶାର ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାର ଔଷଧ ରଖାଯାଇଛି ତା' ପୁଣି ମାଗଣା ଦିଆଯାଇଥାଏ ତା' ସହିତ ଓଡ଼ିଶାର ନିଦାନ ଯୋଜନା ରହିଛି ନିରାମୟ ଯୋଜନା ରହିଛି ରୋଗୀ କଲ୍ୟାଣ ସମିତି ରହିଛିି ଆମ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଉନ୍ନତ ଆଣିବା ପାଇଁ